ଆମ ବାରିରେ ମୁଁ ଗୋଟିଏ ଫୁଲ ବଗିଚା କରିଛି ସେ ଫୁଲ ବଗିଚାରେ ମୁଁ ସବୁଦିନ ସକାଳୁ ଉଠି ପାଣି ଦିଏ ଏବଂ ସେ ଫୁଲ ଗୁଡ଼ିକର ମାନେ ଯତ୍ନ ନବା ପାଇଁ ମୁଁ ସବୁ ସମୟରେ ପାଏ ସେଇ ଫୁଲ ଗଛରେ ବି ଆମେ ସାର ଫାର ଦବା ଦ୍ୱାରା ଅନାବନା ଘାସ ବହୁତ ବି ଜମିଯାଏ ସେ ଯେଉଁ ଗୁଡ଼ିକ ଆମେ ସଫାସଫି କରି କିଛି ମାନେ ଅସାଧାରଣ ଘାସ ଗଛ ଗୁଡ଼ିକ ସଫାସଫି କରି ସେମାନଙ୍କୁ ଇଏ କରିବା କରୁ ତା ନହେଲେ ଗଛ ଗୁଡ଼ିକ ଯେଉଁ ଭାବରେ ଆମେ ପରିଚାଳନା କରି ଆଣୁ କିମ୍ବା ସେ ଗଛ ଗୁଡ଼ିକ ଲଗାଇ ତା'ର ଯତ୍ନ ନେଉ ସେଗୁଡ଼ିକ ନ କରିବା ଦ୍ୱାରା ଗଛ ଗୁଡ଼ିକ ବଢ଼ିପାରେ ନା କି ତା ଦେହରୁ କୌଣସି ଆମେ ସୌନ୍ଦର୍ଯ୍ୟ ଜିନିଷ ପାଇପାରୁନା